ମାନେ ଗୋଟିଏ ଦେକାନରୁ ଡ୍ରେସ୍ଟିଏ ଆଣିଥିଲି ଯେ ଜମା ଭଲ ପଡ଼ିଲାନି ହେଲେ ଆହୁରି ସେଇଟା ଧୋଇଦେଲେ କଲର ପଳାଉଛି ପୁଣି ପିନ୍ଧିବା ପାଇଁ ବି ଠିକ୍ଠାକ୍ ଲାଗୁନାହିଁ ଆହୁରି ମୁଁ ଭାବିଥିଲି ସେଇଟା କଟନ ଆସିବ କହିକି କିନ୍ତୁ ଧୋଇଦେଲା ପରେ ସେ ଶିଫନ୍ର ଆସୁଛି ଆଉ ଗରମରେ ଜମା ପିନ୍ଧିହିଁ ହେଉନାହିଁ ତା'ପରେ ସେ ଅଧିକ ପଇସା ନେଲା ସେ ଦୋକାନୀଟା କିନ୍ତୁ ଭଲ ଜିନିଷ ଦେଲାନି ଆହୁରି ପଇସା ବି କାଟିଲାନି ହେଲେ ଅଧିକ ରେଟ୍ କହିଲା ପୁଣି କିଛି ଭ୍ୟାଲ୍ୟୁ ହେଲାନାହିଁ ହେଲେ ଆଣିକି ଆଉ ସମସ୍ତେ ସେଇଟାକୁ ଖରାପ କହୁଛନ୍ତି ଆଉ ମୁଁ ଏପଟ ସେପଟ ବାହାରକୁ ଗୋଟିଏ ପିନ୍ଧିକି ଯିବାକୁ ସେଇଟା ଆଣିଥିଲି ଏ ଡ୍ରେସ୍ଟା ବାହାଘର ଫାହାଘର କି କେଉଁ ଭୋଜି ଫୋଜି କେଉଁଠିକି ଯାତ୍ରା ଫାତ୍ରା ଦେଖିବାକୁ ସେଇଟା ଆଣିଥିଲି ଡ୍ରେସ୍ଟା ପିନ୍ଧିକି ଯିବାକୁ କିନ୍ତୁ କେଉଁଠିକୁ ବି ସେଇଟା ଇଏ ହେଲାନାହିଁ ଧୋଇଦେଲେ ସୂତାଗୁଡ଼ାକ ଛିଣ୍ଡି ଯାଉଛି କଲର ଫେଡ଼୍ ହୋଇକି ପୂରା ଖରାପ ଡ୍ରେସ୍ ପରିକା ଦେଖାଯାଉଛି କଲର ଫଲର ଫେଡ଼୍ ହେଇକି ଫକୁଆ ହୋଇକି ଜମା ଭଲ ଲାଗୁନାହିଁ ଆଉ ସେ ଚୁନରୀଗୁଡ଼ିକ ଦେଇଛି ସେଗୁଡ଼ିକ ବି ସବୁ ମାନେ କଣା କଣା ହୋଇକି ଚିରି ଚିରା ଯାଇଛି ତା'ପରେ ସେ ପ୍ୟାଣ୍ଟ୍ ବି ଲୋଚାକୋଚା ହୋଇକି ଜମା ପିନ୍ଧିବାକୁ ବି ଠିକ୍ଠାକ୍ ଲାଗୁନାହିଁ କିଛି ବି ଠିକ୍ଠାକ୍ ନାହିଁ ଖାଲିଟାରେ ବେକାର ଗୋଟିଏ ଶସ୍ତାରେ ପଡ଼ିଗଲି ସମସ୍ତେ ସେ ଡ୍ରେସ୍କୁ ଖରାପ କହୁଛନ୍ତି ସେଠି ଲାଇଟ୍ରେ ଥିଲା ବେଳେ ଭଲ ଦେଖାଯାଉଥିଲା ବାହାରକୁ ଆସିକି ଦେଖିଲାରୁ ଜମା ଭଲ ଦେଖାଯାଉନାହିଁ କିଛି ନାହିଁ ସେଠି ଖୋଲିକି ଦେଖିବୁ କୁ ସେ ଦୋକାନୀ ବି ମନା କରିଦେଲା ଖୋଲିକି ଦେଖ ନାହିଁ କହିଲା ପୁଣି ଘରକୁ ଆସିକି ଦେଖିଲାବେଳକୁ ଡ୍ରେସ୍ର ହାଲତ ଏଇଆ ଧୋଇଦେଲା ବେଳକୁ ସେ ଡ୍ରେସ୍ର କଲର୍ ଫଲର୍ ସବୁ ପଳାଉଛି ବେକାରରେ ଗୋଟିଏ ଅଧିକା ପଇସା ଦେଇକି ଶସ୍ତାରେ ପଡ଼ିଗଲି ଆଉ ସେ ଚୁନରୀଗୁଡ଼ିକ ସବୁ କଣା କଣା ହୋଇକି ସେ ପୁରୁଣା ଚୂନରୀ ଭଳି ଦେଖାଯାଉଛି କ'ଣ କ'ଣ ସବୁ ସେ ଛିଟାଗୁଡ଼ିକ ଲାଗିଛି ସେଠି ବେକାରରେ ଗୋଟିଏ କେଉଁଠିକି ବି ଜଗି ହେଲାନାହିଁ ଏମିତି କି ଘରେ ପିନ୍ଧିବା ପାଇଁ ବି ସେଇଟା ସୁଟ୍ ହେଉନାହିଁ ଗରମରେ ଆଉ ସେ ଶିଫନ୍ ଡ୍ରେସ୍ ପିନ୍ଧିବାକୁ ଆହୁରି ଯାହା ହେଉଛି ଯେ ବେକାରରେ ଲସ୍ ହେଲା ମୋର